ହଁ ଆମ ପରିବାରରେ ସାଂସ୍କୃତିକ ପରମ୍ପରା ରହିଛି ଯାହାର ବହୁତ ଦୀର୍ଘ ଇତିହାସ ରହିଛି ଯେପରିକି ଆମର ରଜ ଦୋଳ ଏ ସମୟରେ ବହୁତ ଇତିହାସ ରହିଛି ଆମର ରଜ ସମୟରେ ଘର ଦ୍ଵାର ସବୁ ଲିପା ଲିପି କରି ଏବଂ ଘରକୁ ବିଭିନ୍ନ ପ୍ରକାରର ରଙ୍ଗରେ ସଜା କରାଯାଏ ଏବଂ ଆମର ପରିବାରକୁ ଆମର ବନ୍ଧୁବାନ୍ଧବ ମାନେ ଆସିଥାନ୍ତି ପିଠା ପଣାରେ ଘର ଭାସି ଉଠେ ଏବଂ ଆମର ରହିଛି ପରମ୍ପରା ପ୍ରଥମ ରଜ ଦିନ ଆମର ଘର ପଛ ପଟେ ଥିବା ବାଡ଼ିରେ କଦଳୀ ପତ୍ରରେ ପିଠା ଏବଂ ମିଠା ଆମର ବଡ଼ ବଡ଼ ଲୋକମାନଙ୍କୁ ଦିଆଯାଇଥାଏ ଯେପରି ଆମର ସବୁ ପୂର୍ବପୁରୁଷ ରହିଛନ୍ତି ତାଙ୍କୁ ଏବଂ ଆମର ପିଲାମାନେ ଏବଂ ଝିଅପିଲାମାନେ ଖାଲିପାଦରେ ଚାଲିବେନି ତାଙ୍କ ପାଦରେ ଅଳତା ଲାଗିଥିବ ସେମାନେ କଦଳୀ ପଟୁଆରେ ମଧ୍ୟ ଚାଲନ୍ତି ତାହା ବହୁତ ମଜା ଲାଗିଥାଏ